ପଶୁପାଳନ ସ୍ଥାୟୀ କୃଷି ଏବଂ ଖାଦ୍ୟ ନିରାପତ୍ତା ପାଇଁ ଆମେ ସେମାନଙ୍କୁ ମାଂସ ଦୁଗ୍ଧ ଏବଂ ଅଣ୍ଡା ଏହିପରି ଅନ୍ୟାନ୍ୟ ପଶୁଜାତ ଦ୍ରବ୍ୟ ଯୋଗେଇ ପାରିବୁ ଏହି ଅଞ୍ଚଳରେ ଗୋଟିଏ ବ୍ୟବସାୟରେ ପ୍ରାୟତଃ ସେମାନଙ୍କ ପ ପୁରା ପରିବାର ଲୋକ ନିୟୋଜିତ ହୋଇଥାନ୍ତି ଏହା ଦ୍ୱା ଏଥିରେ ଆମେ ଅଣ୍ଡା ବିକ୍ରିକରି କ୍ଷୀର ବିକ୍ରିକରି ମାଂସ ବିକ୍ରିକରି ଯେପରିକି କୁକୁଡ଼ା ଚାଷରେ ଏସବୁ ଜିନିଷ ବିକ୍ରୟ କରି ଆମେ ଲାଭବାନ ହୋଇପାରିବୁ